ମୁଁ ଗୋଟେ ଜିନ୍ ପ୍ୟାଣ୍ଟ କିଣିଥିଲି ଭଲ କମ୍ପାନୀ ସେ କମ୍ପାନୀ ନାଁ'ଟା ଆମର ମନେ ପଡ଼ୁନି ମୁଁ ଦୁଇ ଚାରିଥର ପିନ୍ଧି କରି ତାକୁ ମୁଁ ସଫା କଲା ପରେ କିଏ ରୁମୁ ରୁମୁକା ହେଇଗଲା

ମୁଁ କ'ଣ ରୁମ ରୁମ କିଆ ହେଇଯାଉଛି କ'ଣ ହେଉଛି ଆଇରନ୍ ଫାଇରନ୍ ଦେଇ କରି ପିନ୍ଧିଲି ଏତେ ବି କଲର୍ ଛାଡ଼ିନଥିଲା ତା' ସପ୍ତାହକ ପୁଣି ସେ ପ୍ୟାଣ୍ଟଟାକୁ ୟୁଜ୍ କଲି ୟୁଜ୍ କରି କଲାବେଳେ ପରେ ସେ ଯେଉଁ କଲର୍ ସବୁ ବାହାରିଲା କପଡ଼ା ଗୁଡ଼ା ସବୁ ଯେମିତି ପାଳ ପାଳ ପାଳ ପାଳ ହେଇଗଲା ମାନେ ନୋଚା କୋଚା ହେଇଗଲା କପଡ଼ା ଗୁଡ଼ା କମ୍ଫର୍ଟେବୁଲ୍ ରହିଲା ନାହିଁ

ଯେହେତୁ ସେ ପ୍ୟାଣ୍ଟ ଆଣିଥିଲି ଯେଉଁ ଅବସ୍ଥାରେ ଆଉ ନକହିଲେ ଭଲ ରେଟ୍ ନେଇଥିଲା ତଥାପି ଗୋଟେ ପ୍ୟାଣ୍ଟ ବାର ଶହ ତେର ଶହ ଖଣ୍ଡେ ନେଇଥିଲା ମୁଁ ଆଉ ଯାଇନି ଯେ ଦୋକାନୀ ପଚାରିନାହିଁ ମୁଁ ଗଲା ଠୁ ଯାହା ହବ ପୁଣି ଆଣିଚି ମୁଁ କଟକରୁ ଆଣିଥିଲି ନା କଟକ ଗଲେ ପୁଣି ତା' ସାଙ୍ଗରେ ଯାହା କହିବାକୁ ପଡ଼ିବ ଜିନିଷ ଦେଖିବାକୁ ପଡ଼ିବ ଏ ବିଲ୍ ଫିଲ୍ ଦେଇଥିଲା ସେସବୁ ହଁ ହଉ ଦେଖିବା ଗଲାଠୁ କ'ଣ ସେ କହୁଛି କ'ଣ ନାହିଁ ଦେଖିବା ଆଉ ଆଉ କ'ଣ କରିବା